ହଁ ବୟସ୍କ ଲୋକମାନେ ତ ତାସ ବେଶୀ ଖେଳନ୍ତି ପଚାଶ ବର୍ଷରୁ ଉପରକୁ ଯେଉଁମାନେ ରହିଲେ ସେମାନେ ସବୁ ଗାଁମାନଙ୍କରେ ବସି କରି ତାସ ଖେଳନ୍ତି ପିଣ୍ଡାମାନଙ୍କରେ ବସିକି ଗାଁମୁଣ୍ଡ ଛକରେ ବସିକି ତାସ ଖେଳନ୍ତି ଆଉ ସ୍କୁଲ ପିଣ୍ଢା କ୍ଲବ୍ ପିଣ୍ଢା ଏଠି ସବୁ ବସିକି ତାସ ସେମାନେ ଖେଳନ୍ତି ଆଉ ପଚାଶ ବର୍ଷରୁ ତଳୁକୁ ଯେଉଁ ବୟସ୍କ ଲୋକମାନେ ରହିଲେ ସେମାନେ କ୍ରିକେଟ୍ ବି ଖେଳନ୍ତି ଭଲିବଲ୍ ଖେଳନ୍ତି ଫୁଟବଲ୍ ଖେଳନ୍ତି ତ ସେମାନେ ସବୁ ଖେଳି କରି ଶରୀରକୁ ସୁସ୍ଥ ରଖିବା ପାଇଁ ସେମାନେ ଦୌଡ଼ା ଦୌଡ଼ି ଡିଆଁ ଡ଼େଇଁ ଏସବୁ ଖେଳ ବେଶୀ ପସନ୍ଦ କରନ୍ତି ଆଉ ଯେଉଁମାନେ ଟିକେ ପଚାଶରୁ ଉପରକୁ ହେଇଗଲେଣି ସେମାନେ ଡିଆଁ ଦୌଡ଼ା କରିପାରୁନାହାଁନ୍ତି ଏଇ ତେଣିକି ବୟସ ଅଧିକା ହେଲେ ରୋଗ ବାଗ ମାଡ଼ି ବସେ ତେଣୁ ଡିଆଁ ଦୌଡ଼ା ଧାଁ ଧପଡ଼ କରିପାରନ୍ତିନି ତେଣୁ ସେମାନେ ତାସ ଫାସ ବେଶୀ ଖେଳନ୍ତି ଚେସ୍ ଖେଳ ଖେଳନ୍ତି ପଶାପାଲି ବି ଖେଳନ୍ତି ଏମିତି ତ ଅନେକ ପ୍ରକାର ଖେଳ ଖେଳନ୍ତି ଆଉ ପଚାଶ ବର୍ଷରୁ ଯେଉଁମାନେ ତଳକୁ ରହିଲେ ସେମାନେ ସବୁ ଏ ଡିଆଁ ଡ଼େଇଁ ଦୌଡ଼ା ଦୌଡ଼ି ଧାଁ ଧପଡ଼ିଆ ଖେଳ ଖେଳନ୍ତି କବାଡ଼ି ଭଲି ଫୁଟବଲ୍ କ୍ରିକେଟ୍ ଏଇଭଳିଆ ଖେଳ ସେମାନେ ଖେଳିବାକୁ ବେଶୀ ପସନ୍ଦ କରନ୍ତି ଆଉ